ହଁ ହଁ କୁହ ତା ବୁଲି କୁଆଡ଼େ ଯିବା କୁହ କୋଉ ଜାଗାକୁ ଗଲେ ଭଲ ଲାଗିବ ଟିକେ ବହୁତ ଦିନ ଯାଇନି ତ ଘରୁ ବାହାରିନି କୋଉଠି କ'ଣ ଦେଖ କୋଉଠିକି ଯିବା ଦେଖ ଜାଗା ହୁଁ ଚାଲ ପିକ୍ନିକ୍ ମାନେ ବୁଲା ବୁଲି ହୋଇଯିବ ପିକ୍ନିକ୍ ବି ହୋଇଯିବ ଆଉ ଖାନା ପିନା କ'ଣ ସବୁ କରିବାକୁ କରିକି ସବୁ କରିକି ଆସିବା ବୁଲାବୁଲି କରିବା ଏ ଛୁଆମାନଙ୍କୁ ବି ନେଇ ଯିବା ବୁଝିଲ ବୁଲାବୁଲିକି ଆସିବା ରୋଷଇ କରିବା ବେଳ ତ ସାମାନ ପତ୍ର ସବୁ ନେଇକି ଗଲେ ରୋଷେଇବାସ କରିବାକୁ ପଡ଼ିବ ନ ହେଲେ କୋଉଠି ବୁଝାବୁଝି କରିଥିବ ଯଦି ମନ୍ଦିର ଫନ୍ଦିର ଯଦି ଜାଗା ସୁବିଧା ଥିବ ଯଦି ରୋଷଇବାସ ମାନେ ସେଠି କହି ଅର୍ଡର ଦେଇ ଆଣନ୍ତି ଖାଇବା ଯଦି ହେଲା ହଁ ହଁ ହଁ ହଁ ଏ ତ ବଢ଼ିଆ ହବ ତ ଏଇନେ ସୁବିଧା ନାହିଁ ଇୟାଡ଼େ ସିଏ ବୁଲାବୁଲି ବି ହୋଇଯିବ ଇଏ ହେବ ଆଉ ରୋଷଇବାସ କଲେ କ'ଣ କି ସମୟ ସେଥିରେ ପଳେଇବ ପଡ଼େ ନାହିଁ ଆଉ ଭଲ ବୁଲାବୁଲି ହେବ ସେଠି ଖିଆ ପିଆ କଲେ ଛୁଆମାନେ ବି ଖେଳା ଖେଳି କରିବେ ଯାଇ ଇଏ କରିବେ ହୁଁ ହୁଁ ହଉ ହଉ ହଁ ହଉ ହଁ ଭଲ ସୁବିଧା ବି ସେଇଟା ହେବ ବୁଲାବୁଲି ବି ଜାଗା ହୋଇଯିବ ଆଉ ଛୁଆମାନେ ତ ହଁ ସେ ଆସିଲେ ବୁଲାବୁଲି କରିବେ ଆଉ ବୁଲି କିଏ କିଏ ଯିବେ ପଚାରିବା ମିଳିବ ସମସ୍ତେ ଗଲେ ଗାଡ଼ି ଫାଡ଼ି ଗୋଟେ ଦେଖିବା ଏବେ ତ ଗାଡ଼ି ପତ୍ର ବସ୍ ସବୁ ଚାଲିଛି ବସ୍ ଗୋଟେ ଗୋଟେ କ'ଣ ଅଧିକା ବାହାରିବ ଆଉ କିଏ କିଏ ଯିବେ କହିଲେ ସେଇ ଅନୁସାରେ ସମସ୍ତ ହେଲାକି ହଁ ସେଇଟା ବି କଲେ ହେବ ନ ହେଲେ ତ ବେଦବ୍ୟାସ ବସ୍ ବି ଯାଉଛି ପଚାରିବା ଯେ ସେ କ'ଣ କହୁଛନ୍ତି ସେ ଅନୁସାରେ ଗଲେ ଭଲ ଲାଗିବ ଗାଡ଼ି ବୁକ୍ କରି ଦେଲା ମାନେ ଆମେ କେତେ ପର୍ଯ୍ୟନ୍ତ ବୁଲିବା ସେ ଭାଇନା ପୁଣି ସେତେ ପର୍ଯ୍ୟନ୍ତ ଗାଡ଼ି ରହିବାକୁ ଅଛି ପୁଣି ନା ହଁ ଯାଇ ବୁଲାବୁଲି କରି ଆସିଲେ ଭଲ ଲାଗିବ ଆଉ ବୁଲାବୁଲି କରି ବାହାରେ ଖାନାପିନା କରି ଦେଲେ ଭଲ ହୁଁ ମୁଁ ତ କୁଆଡ଼େ ଯାଇନି ବୁଲିବାକୁ ତାପରେ ଭଲ ଲାଗିବ ଛୁଆମାନେ ବୁଲିବେ ସାଙ୍ଗରେ ହୁଁ ଦେଖି କରି ଏ ପ୍ଲାନିଂ କରିବ କରି କହିବ ହଁ ହଁ କହିବ ବାହାରି ଯିବା ହଁ ଏମାନେ ଏଇ ଛୁଟି ଫୁଟି ଦିନ ଦେଖିକି ଗଲେ ହେବ ଛୁଟି ଦିନ ରବିବାର ଫବିବାର ନା ହଁ ହଁ କଥା କହିବା ବାହାରି ଯିବା କହିବା ହଁ ହଁ ମୁଁ କହିବି ହଉ